ଡଷ୍ଟବିନ ଡବା ଡଷ୍ଟବିନ ଡବା ଯେତିକି ଭଲ ସେତିକି ଖରାପ ଅଧିକ ଖରାପ ହୋଇଥାଏ ଡଷ୍ଟବିିନ ଆଜିକାଲି ଆଜିକାଲି ସରକାର ଶୁଖିଲା ସାମାନ ଅଲଗା ଓଦା ସାମାନ ଅଲଗା ରଖିବା ପାଇଁ ଦୁଇଟି ଡଷ୍ଟବିିନ ଦେଇଥାନ୍ତି ହେଲେ ଡଷ୍ଟବିିନ ଘରେ ରଖିଲେ ତାହା ପଚାସଢ଼ା ହୋଇ ରହି ସେ ଘରେ ଛୋଟ ଛୋଟ ମାଛି ଗୁଡ଼ିକ ଉଡ଼ିଥାନ୍ତି ସେଗୁଡ଼ାକ ଖାଇବା ପଦାର୍ଥ ଗୁଡ଼ିକରେ ବସିଯାଆନ୍ତି ଫଳରେ ଆମର ଦେହକୁ ରୋଗ ଆସିଥାଏ ମାଛି ବସିବା ଦ୍ୱାରା ଆମ ଦେହ ଖରାପ ହୋଇଥାଏ ସେମାନେ ନାଳ ନର୍ଦ୍ଦମା ଚାରିଆଡ଼େ ବସିକି ଆସିଥାନ୍ତି ଆମ ଖାଦ୍ୟ ଉପରେ ବସିଲେ ସବୁ ରୋଗ ମାଛି ମଶା ଦ୍ୱାରା ଆମ ଦେହ ବହୁତ ଖରାପ ହୋଇଯାଏ ସେଥିପାଇଁ ଡଷ୍ଟବିିନ ଘରେ ରଖିଲେ ବହୁତ ଖରାପ ହୋଇଥାଏ ଡଷ୍ଟବିିନକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠୁ କି ମଶା ମାଛି ବାହାରକୁ ବାହାରି ପାରିବେ ନାହିଁ ସେ ଡଷ୍ଟବିିନ ଭିତରେ ରଖିବା ଉଚିତ ତାକୁ ବାହାରେ ଖୋଲା ଜାଗାରେ ରଖିବା ଅନୁଚିତ